ହ୍ୟାଲୋ କିଏ ସାଙ୍ଗ କ'ଣ କରୁଛ ଖାଇ ସାରିଲଣି କାଲି ଶିବରାତ୍ରୀ କ'ଣ ପୂଜା କରିବ କି ମୁଁ ତ କରିବି ଯାହା ହଁ କର ଆଉ ଭଲ ବର ପାଇବ କର ପୂଜା ଫୁଜା ପାଇଁ ସବୁ ଭୋଗ ରାଗ ଆଜି ନେଇଆସିଥିବ ଫୁଲଫୁଲି କାଲି ସକାଳେ ମିଶିକି ଯିବା ତୋଳି ତୋଳା ଦେବା ଆଉ ଆଜି ସବୁ ସବୁ ନେଇଆସିଥିବ କାଲି ଖାଲି ଫୁଲ ଯାଇକି ସକାଳୁ ତୋଳି ଆଣିବ ଆଉ ପୁରା ଉପାସ ରହିପାରିବ ତ ନହେଲେ ହଁ ହଉ ଆମେ ଯିବା କାଲି ଦୁଇ ଜଣ ସାଙ୍ଗ ହୋଇକି ଆଉ କାଲି ଭୋଗ ରାଗ ନେଇଆସିଥିବ ଘର ଲୋକଙ୍କୁ ଟିକିଏ ବୁଝାଇ ବୁଝା ଦିଅ ମୁଁ ଟିକିଏ ଓଷା କରୁଛି ଆଉ ଆଉ କ'ଣ ଫଳମୂଳ ଅଣିଥିବ ହୁଁ ହଁ ସବୁ ରେଡି କରିଦେଇଥିବ କାଲି ଖାଲି ଫୁଲ ଫୁଲି ତୋଳିକି ରଖିବା ଆଉ ହଁ ଯାହା ଫୁଲ ମିଳିବ ଆଉ କ'ଣ କରିବା ଜଲ୍ଦି ଫୁଲ ତୋଳିବା ନହେଲେ ଫୁଲ ମିଳିବନି ସମସ୍ତେ ନେଇ ନୁଆ ଯିବେ ହଉ ଆଉ ଦେଖିବା ଆଉ କାହାକୁ ପଚାରିବା ଯଦି ଆଉ କିଏ ଯିବେ ଯିବେ ନହେଲେ ଆମେ ଦୁଇ ଜଣ ପଳାଇଯିବା ଆଉ ହଉ ଦେଖିବା ଯଦି କିଏ ଗଲେ ଗଲେ ନହେଲେ ଆମେ ଦୁଇ ଜଣ ସାଙ୍ଗ ହୋଇକି ଯିବା ଭାରି ଆଉ ଆଉ କେତେବେଳେ ଆମେ ମନ୍ଦିର ସକାଳେ ମନ୍ଦିର କେତେବେଳେ ଯିବା ଆମେ ଗାଧୋଇ ପାଧୋଇକି ଯିବା ଫୁଲ ତୋଳି ଦେବା ସବୁ ରେଡି ରୁଡ଼ା କରିକି ତା'ପରେ ଯିବା ଆଉ ଦଶଟା ବେଳୁ ବେଶୀ ଡେରି ହୋଇଯିବନି ନାଇଁ ଜଲ୍ଦି ଜଲ୍ଦି ଯିବା ନା ନନା କାଲି ବହୁତ ଜଲ୍ଦି ଆସିଥିବେ ଏଇ ଆଠଟା ସାତଟା ବେଳକୁ ଗଲେ ନାଇଁ ଆଠଟା ସାତଟା ବେଳେ ଯିବା ଯେ ଆଗ ପୂଜା କରିବା ଭଲ ସବୁ ଲୋକ ବି ଗହଳି ହୋଇଯିବେ ଆମେ ଭଲରେ ପୂଜା କରିପାରିବାନି ହଁ ସେତେବେଳେ ଭିଡ଼ ହଁ ହଁ ନହେଲେ ଅନା ଯଦି ଲେଟ୍ ହୋଇଗଲା ବହୁତ ସମୟ ହଁ ଦେଖିବା କରିବା ଯଦି ଯିବ ନେଇକି ଆସିବା ତୁମେ କରିଛ ହଉ ଦେଖିବା କ'ଣ କେମିତିଆ ଦୁଇ ଜଣ ସାଙ୍ଗ ଏକା ରଙ୍ଗର ନେଇକି ଆସିବା ପିନ୍ଧିକି ଯିବା ଆଉ ହଁ ଭଲ ଦେଖାଯିବ ଦୁଇ ଜଣ ଯାକ ଏକା ଏକା ପିନ୍ଧିଲେ ଆଉ ଏଇ ଭୋକ ହୋଇନି ଯାଉନ ଖାଇଦେବ ତ ଆଉ ହଉ ମୁଁ ରଖୁଛି ଆଉ କେଉଁ ମନ୍ଦିର ଯିବା ହଉ ଠିକ୍ ଅଛି ଆଉ କେଉଁଥିରେ ଯିବା ଚାଲିକି ଯିବା ନା କ'ଣ ହଁ କଥାବାର୍ତ୍ତା ହୋଇକି ଯିବା ସାଙ୍ଗ ହୋଇକି ଭଲ ଲାଗିବ ଚାଲି ଚାଲି ଗଲେ ଆଉ ପୁଣି ଆସିଲା ବେଳୁ କେଉଁଥିରେ ଆସିବା ଗୋଡ ଆହୁରି କାଟିବ ଉପାସକୁ ଏତେ ବାଟ ଚାଲି ଚାଲି ଯାଇକି ପୁଣି ଆସିଲା ବେଳେ ହଉ ଦେଖିବା ତୁମ ଭାଇ ନାହାନ୍ତି କି ହଉ ଦେଖିବା ନହେଲେ ସେଇଥିରେ ଯିବା ହାରି ନହେଲେ ଦେଖିବା ଆମ ଘରଲୋକ କାହାକୁ କହିବା କିଏ ନେଇଯିବେ ଆଉ ହଁ ହଉ ହଉ ମୁଁ ରଖୁଛି ଆଉ